ହ୍ୟାଲୋ ନମସ୍କାର ହଁ ହଁ ମୃତ୍ୟୁଞ୍ଜୟ କହ ହଁ ହଁ ପଚାରେ କ'ଣ ପଚାରିବା କଥା ହଁ ହଁ ଆଚ୍ଛା ଆଚ୍ଛା ତା'ର ଗୋଟେ ଥେସିସ୍ ଲେଖିବୁ ଲେଖାଲେଖି କରିବୁ ନା କ'ଣ ତା ବିଷୟରେ ଟିକିଏ ଜାଣିବାକୁ ଚାହୁଁଛୁ

ଆଚ୍ଛା ଆଚ୍ଛା ଏ ତ ଏଇଟା ତ ସିମ୍ପୁଲ୍ କଥା ଲାଙ୍ଗୁଳା ନରସିଂହଦେବ ସେ ତ ପ୍ରତିଷ୍ଠା କରିଥିଲେ ବାରଶହ ବଢ଼େଇ ସେଇଠି ଲାଗିଥିଲେ ବୁଝିଲୁକି ଆଉ ସେ ତ ମୁଣ୍ଡି ମାରିଲେ ମାରିପାରିଲେନି ଧର୍ମପଦ ସେଇଠୁ ଡ଼େଇଁକି ତାଙ୍କ ମୁଣ୍ଡି ମାରିଲା ମାରିକି ସେ ମଲା ଆଉ ଏହା ଉପରେ ତୁ ଗୋଟେ ଲେଖିବୁ ଆଉ କ'ଣ ଆନାଲିସିସ୍ କରିକି ତାହାକୁ ଟିକିଏ ଲେଖେ ବହି ଫହି ଟିକିଏ ପଢା ପଢି କର ବହି ଟିକିଏ ଦେଖିବୁ ବହିଟା ପଢ଼ିଲେ ସବୁ ଜାଣି ପାରିବୁ ହେଲା ଆଉ ଯଦି ସମୟ ପାଉଛୁ ମୋ ପାଖକୁ କେତବେଳେ ଆସିବୁ ମୁଁ ତୋତେ ଟିକିଏ ବୁଝେଇ ଦେବି ବାଗେଇକି ଆଉ କ'ଣ ହଁ ହଁ ଆରେ ଗୋଟେ ହଁ ରେ ମନେପକେଇଦେଲୁ ହଁ ଗୋଟେ ଚୁମ୍ବକ ଲାଗିଥିଲା ସେ ଚୁମ୍ବକକୁ ଇଂରେଜମାନେ ନେଇଯାଇଛନ୍ତି ନେଇଯାଇଥିଲେ ବହୁତ ଜିନିଷ ଅଛି ବୁଝିଲୁ କି ଟିକିଏ ବହି ପଢା ପଢି କର ତା'ପରେ କେତେବେଳେ ଟିକିଏ ଫୋନ୍ କରୁଥା ତୁ ଟିକିଏ ଆସେ ତୁ କେତେବେଳେ ଗୋଟେ ଆସିବୁ ଆସିଲେ ମୁଁ ତୋତେ ଡିଟେଲ୍ସ ବୁଝେଇଦେବି ହେଲା ଆଉ ଭଲ ଅଥର୍ର ବହି ଅଛି ତା ଉପରେ ଗୋଟେ ସ୍କ୍ରିପ୍ଟ ଅଛି ଲାଙ୍ଗୁଳା ନରସିଂହ କୋଣାର୍କ ଟେମ୍ପଲ୍ ଉପରେ ସ୍ୱତନ୍ତ୍ର ବହି ବି ଲେଖା ଅଛି ହେଲା ସେ ବହିଟିକୁ ତୋତେ ଦେବି ସେ ବହିଟା ନେଇକି ତୁ ତାକୁ ପଢା ପଢି କରିବୁ ପଢା ପଢି କରିକି ତାହା ଉପରେ ଆନାଲିସିସ୍ କରିକି ଗୋଟେ ଲେଖିବୁ ଆଉ କ'ଣ ଆଉ କ'ଣ କହ ପଢାପଢି କରୁଛୁ ତ ହଉ ମନ ଦେଇକି ଟିକିଏ ପଢାପଢି କର ଆଉ ହଉ ନା ଆଉ କ'ଣ କହିବୁ ହଉ ହଉ ହଁ